ମୁଁ ନନା ହୋଟେଲ୍ରୁ ଖାଦ୍ୟ ମଗେଇଥିଲି ଆଉ ନନା ହୋଟେଲ୍ର ଖାଦ୍ୟ ମୋତେ ବହୁତ ପସନ୍ଦ ଆଉ ସେ ବହୁତ ଭଲ ଭଲ ରେସିପି ଦିଅନ୍ତି ଆଉ ଖାଦ୍ୟ ବି ବହୁତ ଭଲ ଥାଏ ଆଉ ସେଇଠି ମୁଁ ଅର୍ଡ଼ର୍ କରିଥିଲି ଆଉ ଖାଇବାପାଇଁ ବି ମୋର ବହୁତ ସେଠି ଖାଦ୍ୟ ସେଠିକା ଖାଦ୍ୟ ମୋର ବହୁତ ପସନ୍ଦ ଆଉ ଖାଇବା ବି ବହୁତ ଭଲ ଆଉ ଖାଇବାପାଇଁ ଥାଳି ନଥିବାରୁ ମୁଁ ପ୍ଲାଷ୍ଟିକ୍ ଥାଳି ଆଉ ଚାମଚ ଦେବାପାଇଁ କହୁଛି